ଜଳବାୟୁ ଦୃଷ୍ଟିରୁ ପର୍ଯ୍ୟଟକ ପାଇଁ ମୋ ଅଞ୍ଚଳକୁ ଆସିବା ପାଇଁ ସର୍ବତ ସମୟଟି ହେଉଛି ଶୀତ ଋତୁ ରିତୁ ସବୁ ସମୟରେ ମାନେ ଏମିତି ଜଳ ଶୀତ ଋତୁରେ ପନିପରିବା ଚାଷ କରାଯାଏ ତାପରେ କ ଧାନ ଚାଷ କରାଯାଏ ସବୁ ଫୁଲ ବହୁତ ସୁନ୍ଦର ଦିଶେ ଜଙ୍ଗଲ ସାରା ବି ବହୁତ ଭଲ ଘାସ ସବୁଜ କଲର୍ ହୋଇକି ଧାନ ଚାଷ ସବୁ ଚାଷ କରିବା ପାଇଁ ଭଲ ଲାଗେ ତାକୁ ଦେଖିବାକୁ ମାନେ ବହୁତ ଖୁସି ଲାଗେ ଲୋକମାନଙ୍କୁ ଆସିକି ଆମ ଆମ ନଦୀ ନାଳ ଏଇଟା ଦେଖିବା ପାଇଁ ତାକୁ ବହୁତ ଖୁସି ଲାଗେ ତାପରେ ସବୁ କିଛି ସବୁ ଜିନିଷ ଏମିତି ଦେଖିଲେକି ଆନନ୍ଦ ମିଲିଥାଏ ଖୁସି ଲାଗେ ବହୁତ ଖୁସି ଲାଗେ